ମୁଇଁ ଗୁଟେ ନର୍ଲା ଯାଇଥିଲି ଆଉ ସେଥିରେ ଗୁଟେ ହେଡ଼ଫୋନ୍ ଆନିଥିଲି ଯାହା କି ମତେ ସାଢେ ପାଞ୍ଚ୍ ଶହ ଟଙ୍କା ପଡ଼ିଥିଲା ସେ ଛଅ ମାସ୍ ର ଗ୍ୟାରେଣ୍ଟି ଦେଇଥିଲା ହେଲେ ଗୁଟେ ଦୁଇ ମାସ୍ ଚାଲ୍ଲା ଆଉ ଆଉ ତା'ର୍ପରେ ଟୋଟାଲି ନେଇ ଚାଲିନି ଯେତେବେଲେ ଚାଲୁଥିଲା ଖେର୍ ଖେର୍ ଖେର୍ ଖେର୍ କରୁଥିଲା ଭଲ୍ ସେ ନେଇ ଚାଲୁଥି ତାକୁ ରିଟର୍ନ ନେଇ ଦେବାରୁ ବି ସେ ନେଇ ରଖି ନା ତ ସେ ଗୁଟେ ଚାଇନା ପ୍ରଡ଼କ୍ଟ୍ ଦେଇଥିଲା ଯେନ୍ତା କି ଟୋଟାଲି ତା'ର୍ ମାନେ ତା'ର୍ ଏକ୍ସପେରିଏନ୍ସ ଟା ବହୁତ୍ ଖରାପ୍ ଥିଲା